ହଁ ଆପଣ ଷ୍ଟୋର୍ ବାଲା କହୁଛନ୍ତି କି ହଁ ଆପଣଙ୍କର ଦୋକାନଟା କେଉଁଠିକି ଆପଣ ଦୋକାନରେ କ'ଣ ସାମାନ ବିକ୍ରି କରାଯାଉଛି ଆଉ ସେ ଷ୍ଟୋନ୍ ଯାକ କେତେ ଟଙ୍କା ଯେଉଁ ସୁରାଟରେ ଯେଉଁ ବିକା ହେଉଛି କେତେ ଟଙ୍କା କହୁ ନାହାନ୍ତି ଦୋକାନ କେତେଟାକୁ ଖୋଲୁଛନ୍ତି ଆପଣଙ୍କ ଦୋକାନରେ କେତେଜଣ ଲୋକ ରହୁଛନ୍ତି ଦୋକାନରେ ଫୋନ୍ପେ' ଗୁଗଲ୍ପେ' ଏଗୁଡ଼ା ଚାଲୁଛି ସବୁଦିନ ଦୋକାନ ଖୋଲିଛନ୍ତି ସବୁ ଭଲ ଜିନିଷ ବିକା ହେଉଛି ସବୁ ଭଲ ଜିନିଷ ବିକା ହେଉଛି ଭଲ ସାମାନ ତ ହଁ ମୁଁ ଯାଉଛି ଭଞ୍ଜନଗରର କେଉଁଠି ଭଞ୍ଜନଗରର କେଉଁଠି ବସ୍ଷ୍ଟାଣ୍ଡ୍ର କେଉଁ ସାଇଡ଼୍ ଖାଲୁଆ ସାହି ଯେ କେଉଁ କେଉଁ ଦିଗ ବିଭିନ୍ନ ପ୍ରକାର ଷ୍ଟୋନ୍ ମିଳୁଛି ନା ଗୋଟିଏ ପ୍ରକାର ଷ୍ଟୋନ୍ ମିଳୁଛି ସାଇଟ୍ରେ ଯେଉଁ ପକା ହେଉଛି ଗୋଟିଏ ପ୍ରକାର ଷ୍ଟୋନ୍ ମିଳୁଛି ନା ବିଭିନ୍ନ ପ୍ରକାର ଷ୍ଟୋନ୍ ମିଳୁଛି ସାଇଡ଼୍ରେ ଯେଉଁ ପକା ହେଉଛି ଗୋଟିଏ ପ୍ରକାର ଷ୍ଟୋନ୍ ମିଳୁଛି ନା ବିଭିନ୍ନ ପ୍ରକାର ଷ୍ଟୋନ୍ ମିଳୁଛି ହଁ ହଉ ମୁଁ କାଲି ଯାଉଛି ସାଙ୍ଗମାନଙ୍କ ସହିତ